ଆମ ଓଡ଼ିଶାରେ ସ୍ୱାସ୍ଥ୍ୟସେବା ସୁବିଧା ଉପଲବ୍ଧ ନାହିଁ ଆମ ଏଠି ବେଶି ଭଲ ଚିକିତ୍ସା ହେଉନି କିଛି ବେଶୀ ସିରିୟସ୍ ପେସେଣ୍ଟ ହେଲେ ଦୂରରେ ପଠାଇ ଦିଅନ୍ତି ଯିବା ବଲେ ମରି କେତେ ଲୋକ ମରି ବି ଯାଆନ୍ତି ଆମ ଏଠି ସେତେ ସୁବିଧା ଭଲ ନାହିଁ ଆମ ଏଠି ଟିକେ ମେସିନ୍ ତାପରେ ସବୁକିଛି ସୁବିଧା ଥିଲେ ଟିକେ ଭଲ ହୋଇଥାନ୍ତା ଆମ ଦେଶର ଲୋକ ସେତେ ବେଶୀ ଅବହେଲା ପାଇଁ ମରିଯାଆନ୍ତି କେତେ ଲୋକ ସମସ୍ତଙ୍କର ସେତେ ଟଙ୍କା ନାହାନ୍ତି ଯେ ସେମାନେ ଦୂରେ ନେଇକିରି ଯିବେ ଯିବା ବେଲେ ଯିବା ଆସିବା ପାଇଁ ବି କେତେ ଲୋକ ମରିଯାଆନ୍ତି ଯେ ଯିବା ନ ଯିବା ବେଲେ ନାଇଁ ଆମ ତାଙ୍କର ଟଙ୍କା ସେତେ ନାଇଁ ଗରିବ ଲୋକ ସେମାନେ ଦୂରେ ଯାଇପାରେନାହାନ୍ତି ଆମର ମାଲକାନଗିରି ଏଠି ଟିକେ ଭଲ ମେଡ଼ିକାଲ୍ ଟିକେ ଡ଼େଭଲପମେଣ୍ଟ ହେଲେ ଆମର ବି ସୁବିଧା ହେବ ଲୋକେ ଚିକିତ୍ସା ହେଇପାରିବେ ଏଠି